ଓଡ଼ିଶାରେ ଲୋକପ୍ରିୟ ସାଂସ୍କୃତିକକେନ୍ଦ୍ର ବହୁତ ଅଛି ଯେମିତି ହଉ ଶାରଳାଭବନ ହଉ ସହିଦଭବନ ସେଇଠି ସବୁ ସାଂସ୍କୃତିକ କାର୍ଯ୍ୟ ହୁଏ ସେଇଠି ତ ପ୍ରାୟ ହଉଛି ଆଉ ସେଇଠି ଆଗୁରୁ ବୁକିଙ୍ଗ କରିବାକୁ ପଡ଼ିବ ଅନଲାଇନ ବୁକିଙ୍ଗ ନକଲେ ପ୍ରତିମାସରେ କିଛି ଗୋଟେ ରହିଯାଉଛି ମାସକୁ ତାଙ୍କର ତିନିଟା ଚାରିଟା କରୁଛନ୍ତି ଅନଲାଇନ ବୁକିଙ୍ଗ କରିବାର ହଉଛି ସେଇଠି ବଢ଼ିଆ ବସିବାର ସୁବିଧା ଅଛି ପାଣିର ସୁବିଧା ତମ ମା କ ମାନକର ରହିବାର ଅଛି ବି ସେଇଠି ରହିପାରିବ କିଛି ଇଏ ନାଇ ସେଇଠି ଡ୍ରେସିଙ୍ଗ ର ଗୋଟେ ରୁମ୍ ଅଛି ସବୁକିଛି ଅଛି ଆଗୁରୁ ସବୁ ବୁକିଙ୍ଗ କରିଦେଇଥିବ ଅନଲାଇନ ରେ ତାହେଲେ ଆହୁରି ସୁବିଧା ଆଉ ସହିଦଭବନରେ ବି ସେମତି ସବୁ ଅଛି ବସିବାର କି ତେ ତାଙ୍କର ନିହାତି ତିରିଶହଜାର ଉପରେ ଚେୟାର ଥୁଆ ହେଇଛି ବହୁତ ବଡ଼ ପଡ଼ିଆ ଅଛି ସେଇଠି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ବାଲିଯାତ୍ରା ପଡ଼ିଆ ଆମର ଅଛି କଟକରେ ସେଇଠି ବି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଓଡ଼ିଶୀ ନୃତ୍ୟ ହଉ ଆଦିବାସୀ ନୃତ୍ୟ ହଉ ସବୁ ସେଇଠି କରାହୁଏ କିନ୍ତୁ ସବୁ ସେଇଠି ଆୟୋଜନ କରିବା ପୂର୍ବରୁ ଟିକିଏ ଆଗୁରୁ ଯଦି ବୁକିଙ୍ଗ କରିଦେବେ ତାହେଲେ ସୁବିଧାରେ ମିଳିଯିବ ନ ନହେଲେ ସେ ସବୁ ଜାଗାରେ ମିଳିବା ବହୁତ କଷ୍ଟଦାୟକ ହେଇଯାଏ ଆଉ ଆଉ ରବୀନ୍ଦ୍ରଭବନ ଅଛି ସେଇଠି ଥେ ସେଇଠି ବି ସେ ଆୟୋଜନ କରାଯାଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଯାଏ ସାଂସ୍କୃତିକ ନାଟକ ନୃତ୍ୟ ଯେମତି ରାମାୟଣ ହଉ ଲକ୍ଷ୍ମୀପୁରାଣ ମହାଭାରତ ସବୁ ସେଇସବୁ ଜାଗାରେ ହୁଏ କେଉଁଠି ଯଜ୍ଞ ହେଲା ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ସେହିପରି ଜାଗାରେ କରାଯାଏ